କେତେ ପଇସା ଖର୍ଚ୍ଚ ହବ ଏମ୍ ବି ଏ କଲେ ପୁଅ ତୁ ଯଦି କରିବାକୁ ଚାହୁଁଛୁ ଆମେ ତ ଚାଷୀ ବନ୍ଦି ଲୋକ ନଗଦ ନଗଦ ଏତେ ପଇସା ତ ଠିକ୍ କରି ହବନି ଦେଖିବା କରିବା ଯଦି କଁ କିମିତି ବ୍ୟବସ୍ଥା କରିବା ଆଉ ହଉ ତାହେଲେ ଦେଖିବା ଧାର ଉଧାର କରଜ କରିକି କିମ୍ବା ଦରକାର ପଡ଼ିଲେ ଜଣେ ଯଦି ଚାକିରି ଟା କରିବୁ ହବ ଜମିବାଡ଼ି ଖଣ୍ଡେ ବିକି କିରି ନହେଲେ ଦେବାକୁ ପଡ଼ିବ ଆଉ ହଉ ଦେଖିବା ମୁଁ ଚେଷ୍ଟା କରୁଛି ୟା ଭିତରେ ତୁ ବ୍ୟସ୍ତ ହନା ତୁ ଚେଷ୍ଟା କର ଇଏ ମୁ ଇଆଡ଼େ ଚେଷ୍ଟା କରୁଛି ପଇସା ପତର ଯୋଗାଡ଼ ରେ ରହୁଛି ମୁଁ ଏ ଗୋଟିଏ ସପ୍ତାହ ଭିତରେ ମୁଁ ଚେଷ୍ଟା କରୁଛି ଲୋକଙ୍କୁ ବୁଝା ବୁଝି କରିକି କୋଉଠି ଜମି ଜୁମା ହେଲେ ବିକ୍ରି କରିଲେ ପଇସା ଦେବି ଆଉ ଆମର ଚାଷ ବାସ ରେ ବିଶେଷ ଲାଭ ନାହିଁ କେତେ କୁଆଡ଼ୁ ଆଣିକି ସେ ପଇସା କେତେ ହବ ଯେ ଘର ଚଳିବ ଭଉଣୀ ର ବାହାଘର ଘରକୁ ଯିବା ଆସିବା ଏମିତି ବିଭିନ୍ନ ଖର୍ଚ୍ଚ ପଡ଼ୁଛି ଇଆଡ଼େ ବୋଉର ଦେହ ଖରାପ ମୋର ବି ଦେହ ଖରାପ ଅଛି ତେଣୁକରି ପଇସା ପତ୍ର ଯାହାହେଲେ ପଢ଼ିବାକୁ ଚାହୁଁଛୁ ତାହେଲେ ପଇସା ପତ୍ର ମୁଁ ଯିମିତି ହେଲେ ଯେଉଁ ବାଟରେ ହେଲେ କରଜ କରେ ବିଲ ବିକେ ଚାହିଁଲେ କରିବି ଦେବି ଆଉ ହଁ ପଇସା ମୁଁ ଠିକ୍ କଲେ ତୁ ସାଙ୍ଗ ହେଇକି ଯିବୁ ତୁ କରିବୁ ତୋର ଆଡ଼ମିସନ୍ ଆଉ ହଁ ସେଇଟା ତ ମୁଁ ସେଇଆ ଚାହୁଁଛି ଯେ ଜୁଆଡ଼ୁ ହେଲେ ପଇସା ଠିକ୍ କରିବି ଆଉ ତୋର ତୁ ଚେଷ୍ଟା କର କେମିତି ଭଲ ପଢ଼ି କରି ଏମ୍ ବି ଏ ରେ ପାସ୍ କରିକି ଚାକିରୀ ଖଣ୍ଡେ କଲେ ଆମେ ଯେଉଁ ଜମି ଖଣ୍ଡେ ବିକି ଥିବା କି ଯାହା ଋଣ କରିଥିବା ଆମେ ଯେମିତି ସୁଝି ପାରିବା ଆଉ